ମୁଁ ଘର ଘର ଭିତରେ ରୁହେନି ମୁଁ ସବୁବେଳେ ବ୍ୟସ୍ତ ଭିତରେ ବାହାରେ ହିଁ ରୁହେ ସମୟ ମୁଁ କାଟିଦିଏ କିନ୍ତୁ ମୋ ସାଙ୍ଗସାଥି ମାନେ କୁହନ୍ତି ତୁ ବହୁତ ଇନକମ କରୁଛୁ ତୁ ବ ପାଖରେ ବହୁତ ପଇସା ମୁଁ ସେମାନଙ୍କୁ କୁହେ ଏହା ନୁହେଁ ଯେ ମୁଁ ବହୁତ ପଇସା ଇନକମ କରୁଛି ଆରେ ପଇସା ମୋ ପାଖରେ ନାହିଁ ମୁଁ ଖାଲି ଏମିତ ସମୟ କାଟୁଛି ବୁଲାବୁଲି କରୁଛି ତାମାନେ ନୁହେଁ ଯେ ମୁଁ ବହୁତ ପଇସା ରଖିଛି ତମେ ଯେମିତି କୁହ କଥାହୁଅ ନା ମୂଳରୁ ମାଇପ ନାହିଁ ପୁଅ ନାଁ ଗୋପାଳିଆ ଏମିତି ଥଟାମଜା ସାଙ୍ଗସାଥିରେ ଆମେ ସବୁବେଳେ ହୋଇଥାଉ ସବୁକଥାରେ ଆଗ ଆଗକଥା କୁହନ୍ତି ଯାହାଦ୍ୱାରା ମୁଁ ସେମାନଙ୍କୁ ମଜାମସ୍ତିରେ ଥଟ୍ଟାରେ ସମୟ କାଟିଦିଏ